କଣ ହେଇଛି ଛୁଟି ଛୁଟି ତ ବର୍ତ୍ତମାନ ଦେଇହେବନି ବର୍ତ୍ତମାନ ବହୁତ ପ୍ରେସର୍ ଅଛି ଅଫିସ୍ରେ ବହୁତଗୁଡ଼େ କାମ ଅଛି ଆଉ ଏ ନୂଆଁ ପ୍ରୋଜେକ୍ଟ ସେ ପୁଣି ନୂଆଁ ପ୍ରୋଜେକ୍ଟ ପ୍ରୋଜେକ୍ଟ ନୂଆଁ ବହୁତ ବଡ଼ ପ୍ରୋଜେକ୍ଟ ଆଉ ଯଦି ଏତେବେଳେ ଛୁଟି ମାଗିବ ତାହାଲେ ହେବ କେମିତି ମୁଁ ବୁଝୁଛି ଯେ ତମେ ସେ କଥା କହିଲେ କଣ ହେବ ତମେ ସିନା ତୁମ ଘର କଥା କହୁଛ କିନ୍ତୁ ଅଫିସ୍ କଥା ସବୁଆଡ଼ୁ ଦେଖିବାକୁ ପଡ଼ିବନା ନାଇ ଅଭି ଯେତେ ପ୍ରୋସେସ୍ ବର୍ତ୍ତମାନ ଅଛି ମ୍ୟାନ୍ପାୱାର୍ ଦରକାର ଅଧିକ ୱର୍କଲୋଡ଼ ବି ରହୁଛି କୌଣସି ପ୍ରକାର ମୁଁ ସୋଲଭ୍ ହେଇପାରୁନି ଆ ମୁଁ ହାୟରଅଥୋରିଟିକୁ କଣ ରିପ୍ଲାଏ ଦେବି ଆଉ ତମେ ଛୁଟି ମାଗିଲେ ଏ ସମୟରେ କେମିତି କଣ ହବ ମ୍ୟାନେଜ୍ କେମିତି କଣ ହେବ ତମେ ନିଜେ କୁହ ଏଇ ଜିନିଷ ଶୁଣ ଏଇ ଏଇ ଜିନିଷ ତମେ ଆଗୁରୁ ଟିକେ ଜଣେଇଥାନ୍ତ ଆଉ ସପ୍ତାହ ପୂର୍ବରୁ କି ଦଶ ଦିନ ପୂର୍ବରୁ ଜଣେଇଥିଲେ ମୁଁ ଆଉ କାହାକୁ ଏନଗେଜ୍ କରିଥାନ୍ତି ତମ ଜାଗାରେ କାମ କେମିତି ଚାଲିବ ପୁଣି ଅଫିସ୍ ବିଷୟରେ ଟିକେ ଚିନ୍ତା କର ଲକ୍ଡ଼ାଉନ୍ ତମେ ଜାଣିଛ ପହର ଦିନ କ୍ଲାଇଂଟ୍ ଆସିବେ ସାଇଟ୍ ବୁଲିବେ ଆଉ ସାର୍ ମଧ୍ୟ ମୋ ସହିତ ରହିବେ ମୁଁ ତାଙ୍କୁ କଣ ଆନ୍ସର୍ ଦେବି ସେତେବେଳେ ସେଇଠି ସାଇଟ୍ ଉପରେ କଣ ଆନ୍ସର୍ ଦେବି ମ୍ୟାନ୍ପାୱାର ନାହିଁ ନା କଣ ମୁଁ ତାଙ୍କୁ ଉତ୍ତର ଦେବି ଆପଣ କୁହନ୍ତୁ ଦେଖ ମୁଁ ଏ ବିଷୟରେ କିଛି କହିପାରୁନି କାହିଁକି ନା ଅଫିସ୍ ସିଚୁଏସୋନ୍ ଦେଖିକି ମୁଁ ତମକୁ କହୁଛି କିନ୍ତୁ ବୋଧେ ହାୟର ଅଥୋରିଟି କଣ କହିବେ ସେ କଥା ମୁଁ ମୋତେ ଆଶା ସେ ଛୁଟି କେବେ ରାଜି ହେବେନାହିଁ ତେଣୁ ଚେଷ୍ଟାକର ଆପ୍ଲିକେସନ୍ ଦିଅ ତାପରେ ଯେଉଁ କଥା ଆପ୍ଲିକେସନ୍ ଦିଅ ସାର୍ ଙ୍କ ସହିତ କଥା ହୁଅ ବଡ଼ ସାର୍ ଙ୍କ ସହିତ କଥା ହୁଅ ନା ମୁଁ କୌଣସି ସ୍ଟାଫ୍ ର ସୁବିଧା ଅସୁବିଧା ଦେଖିବା ସହିତ ମୋତେ ପୁଣି ମୋ ହାୟର ଅଥୋରିଟି କି କୋନ୍ଫୋର୍ମ ତାଙ୍କୁ ପୁଣି ରିପ୍ଲାଏ ଦେବାକୁ ପଡ଼ିବ ସବୁକିଛି ର ଆଉ ଏମିତି ପୁଣି ଚାଲିବ କେମିତି ସେଥିପାଇଁ କା ଆଉ ତମେ ଦିଅ ଆପ୍ଲିକେସନ୍ ଦିଅ ଆପ୍ଲିକେସନ୍ ଦେଲାପରେ ମୁଁ ସାର୍ ଙ୍କ ସହିତ କଥାହେବି ସାର୍ ସେଥିରେ କଣ କହୁଛନ୍ତି ହଁ କି ନାଇ ତାପରେ ମୁଁ ତୁମକୁ ଜଣେଇବି ହେଲା ହଉ ଠିକ୍ ଅଛି ଟିକେ ତମେ ଦିଅ ମୁଁ ଯଥାସମ୍ଭବ ଚେଷ୍ଟା କରିବି ହେଲା ଆଉ ମୁଁ ବି କଥାହେବି ଆପ୍ଲିକେସନ୍ ନେଇକି ହଉ ଠିକ୍ ଅଛି ହଉ ଠିକ୍ ଅଛି ରହିଲି